ହଉ ଯା ହଉ ହଉ ପଠଉଛି ଏଇଠି ପଠେଇ ପଠଉଛି ରୁମ୍ କୋ ପାଖ ବଳୁ ହଁ ଲୋକ ପଠଉଛି ଆଉ ଆପଣଙ୍କୁ ଖାଇବା ପାଇଁ ଯେଗା ଆଉ

ହଁ ମୁଁ ପଠଉଛି ଲୋକ ଆପଣଙ୍କ କୌଣସି ଅସୁବିଧା ହବ ନାହିଁ ମୁଁ ଯିବୁ ପନ୍ଦର କୋଡ଼ିଏ ମିନିଟ ଭିତରେ ଓ ହୋ ସିକ୍ୟୁରିଟି ସିକ୍ୟୁରିଟି ରଖା ହବ ସିକ୍ୟୁରିଟି ରଖିବ ସିକ୍ୟୁରିଟି ଯୋଗା ହବ ଖାଇବା ପାଇଁ ସୁବିଧା କରାଯିବ ହୋଟେଲ୍ରେ ହ ହ ପଠଉଛି ଲୋକ ହଉ ଯାଉଛି ହଁ ଯାଉଛି ଲୋକ ପଠଉଛି ଆଉ ଖାଇବା ବ୍ୟବସ୍ଥା କରୁଛି ଆ ଲୋକମାନଙ୍କୁ ପଠଉଛି ଖୋଲି କବାଟ ଦିଆଯାଇଛି ଯେଉଁ ଆଉ ଏମିତି ଭୁଲ କରିବେନି ପରେ ମୁଁ ଫୋନ୍ କରିବି ଲୋକଙ୍କୁ କହୁଛି ମାନେ ଯାଇକି ଖୋଲିବେ ଆଉ ଖାଇବାକୁ ଦେଇକି ଆସିବେ